ଆଜ୍ଞା ନମସ୍କାର ଆମେ ପିମ୍ପଳମାଧବ ଗ୍ରାମର ଗ୍ରାମବାସୀ କହୁଛୁ ଆମେ ମୁଁ ଏବଂ ମୋର ପାରିବାର ଆଜି ସନ୍ଧ୍ୟାରେ ପୁରୀ ପୁରୀ ଏବଂ କୋଣାର୍କ ଏମିତି ବହୁତ ସ୍ଥାନ ବୁଲିବାର ଅଛି ଯଦି ଆପଣଙ୍କର କିଛି ଭଡା ନଥାଏ ତେବେ ଆମକୁ ଆପଣ ଆଜି ବୁଲାଇବାକୁ ନେଇପାରିବେ ଏବଂ ନେଇକି ହିଁ କିଛି ସମୟ ବୁଲି ସାରିଲା ପରେ ଆମକୁ ଅନ୍ୟ ବହୁତ ଜାଗା ଯିବାର ଅଛି ଆପଣ କିଲୋମିଟର୍ ହିସାବରେ କେତେ ଟଙ୍କା ନେଉଛନ୍ତି ଆପଣ କିଲୋମିଟର୍ ହିସାବରେ ଯଦି ପନ୍ଦର ଟଙ୍କା ନେଉଛନ୍ତି ତେବେ ଆମେ ଆପଣଙ୍କୁ ଚଉଦ ଟଙ୍କା ଦେବୁ ଏବଂ ଆପଣ ଆମକୁ ଗାଁ ଗାଁ ବୁଲେଇବା ସହିତ ପୁରୀ ଏବଂ କୋଣାର୍କ ଏମିତି ବହୁତ ସ୍ଥାନ ବୁଲାଇବେ ଆମକୁ ପାଞ୍ଚଟା ବେଳ ସୁଧା ଘରେ ଆସି ପହଞ୍ଚିବାର ଅଛି ଆଉ ଆପଣଙ୍କର ଯଦି କିଛି ଭଡା ଥାଏ ତା'ହେଲେ ଆପଣ ତାକୁ ଶୀଘ୍ର ସାରିକି ଆମକୁ ବୁଲାଇବାକୁ ନେବେ ଆମେ ବୁଲି ଆମେ ଯଦି ଆପଣଙ୍କର ପର୍ ଡେ ଦିନ ହିସାବରେ ଆପଣ ଯଦି ଟଙ୍କା ଟଙ୍କା ଟଙ୍କା ନେବେ କି କିଲୋମିଟର୍ ହିସାବରେ ଟଙ୍କା ନେବେ ଯଦି ଆପଣ ପର୍ ଡେ ହିସାବରେ ଟଙ୍କା ନେବେ ତା'ହେଲେ ଆମେ ଯଦି ଦୁଇ ଶହ ଟଙ୍କା ନେଉଛନ୍ତି ତେବେ ଆମେ ଦେଢ଼ ଶହ ଟଙ୍କା ଦେବୁ ଆଉ ଯଦି କିଲୋମିଟର୍ ହିସାବରେ ନେଉଥିଲେ ଆପଣ ଚଉଦ ଟଙ୍କା ଦେଇଥିଲେ ଆମେ ତେର ଟଙ୍କା ଦେବୁ ଏଣୁ ଆପଣ ଆମକୁ ଆମେ କାଲି ଛଅଟାରେ ଘରୁ ବାହାରିବୁ ଏବଂ ଆମର ବୁଲାବୁଲି ସାରି ବୁଲାବୁଲି ସାରି ପାଞ୍ଚଟା ସୁଧା ଘରେ ପହଞ୍ଚିବୁ ଆମକୁ ବୁଲାବୁଲିରେ ପୁରୀ ଯିବାର ଅଛି ପୁରୀରେ ଠାକୁରଙ୍କୁ ଦର୍ଶନ କରି କୋଣାର୍କ ଯିବାର ଅଛି କୋଣାର୍କରୁ ଫେରି ସାରିଲାପରେ ସମୁଦ୍ରରେ ଟିକିଏ ବୁଲାବୁଲି କରିସାରି ପୁଣି ଘରକୁ ଅସିବାର ଅଛି ଯଦି ଆପଣଙ୍କର କିଛି ଅପତ୍ତି ନଥାଏ ତେବେ ଆପଣ ଆମକୁ ଏହି ଏହି ସନ୍ଧ୍ୟା ବେଳେ ଆସି ଆପଣ ଆମ ଘର ପାଖରେ ପହଞ୍ଚିଯିବେ ଆମକୁ ପୁରୀ ସହିତ ପୁରୀ ସହିତ କୋଣାର୍କ ମନ୍ଦିର ଯିବାର ଅଛି ଏବଂ ଆମେ କିଲୋମିଟର୍ ହିସାବରେ ପନ୍ଦର ଟଙ୍କା ହିସାବରେ ଆପଣ ଆମେ ଆପଣଙ୍କୁ ଚଉଦ ଟଙ୍କା ଦେବୁ ଯଦି କିଛି ସେମିତି କିଛି ଆପଣଙ୍କର କାମ ଥାଏ ତେବେ ତାକୁ ସବୁ ସାରିକି ଆମକୁ ଆମକୁ ଯଦି କାଲି ଆମ ସକାଳେ ଆସି ଆମ ଘର ପାଖରେ ପହଞ୍ଚିବେ ତେବେ ଆମେ ଖୁସି ହେବୁ ଏତିକି କହୁଛି ଆପଣ କାଲି ସକାଳେ ଆପଣଙ୍କ କାମ ସାରି ଆସି ପହଞ୍ଚିବେ